ହ୍ୟାଲୋ ହଁ ଆପଣ ତ କ୍ଷୀର ବାଲା କହୁଛନ୍ତି ତ ହଁ ମୁଁ କ'ଣ କହୁଥିଲି କି ଆମର ଗୋଟେ ପୂଜା ଅଛି ତ ଆପଣ ମୋତେ କ୍ଷୀର ଦେଇଥାନ୍ତେ ପାଞ୍ଚ ଲିଟର ଭଳିଆ ହଁ ଅଛି ମୋର ଏଇ ପାଞ୍ଚ ଦିନ ଭିତରେ ଅଛି ହଁ ହଁ ମୋତେ ପୁରା ପିଓର୍ କ୍ଷୀର ଦରକାର ଆପଣ କ୍ଷୀରରେ ପାଣି ମିଶାଉ ନାହାନ୍ତି ତ ଆପଣ ତ ହଉ ଓରିଜିନାଲ୍ କ୍ଷୀର ଷାଠିଏ ଟଙ୍କା ଆଉ ଏଇ ଯେଉଁ ମୋତେ ପାଣି ମିଶା କ୍ଷୀର ଜମା ଦେବେନି ମୋର ଦରକାର ଅଛି ତ ଭଲ କ୍ଷୀର ପୂଜା ପାଇଁ ମୋର ଦରକାର ଏଇ କ୍ଷୀରି କରିଥାନ୍ତି ଠାକୁରଙ୍କ ପାଇଁ ଦରକାର ମୁଁ କ୍ଷୀରି କ୍ଷୀରି ତିଆରି କରିବି ଆଜ୍ଞା ମୋତେ ପାଣିଆ କ୍ଷୀର ଦେବେନି ଆଉ ମାନେ ପାଣି ମିଶାଇ ଦେବେନି ଭଲ କ୍ଷୀର ପିଓର୍ କ୍ଷୀର ଦେବେ ହଁ ଆପଣଙ୍କୁ ମୁଁ ଭଲ ଅଧିକ ଟଙ୍କା ବି ଦେବି ହେଲେ ମୋତେ ଭଲ କ୍ଷୀର ଦେବେ ହଁ ତା'ହେଲେ ଆପଣ କେତେ ଟାଇମ୍ରେ ମୋତେ ଦେଇପାରିବେ ମୋତେ ପାଞ୍ଚ ଲିଟର ଭଳିଆ ଦରକାର ହଁ ତ ମୁଁ କ୍ଷୀରି ତିଆରି କରିବି ନା କ୍ଷୀରି ପାଇଁ ବହୁତ ଟାଇମ୍ ବି ଲାଗିବ ତ ଆପଣ ମୋତେ ଦେବେ ନଅଟା ଆଠଟା ନଅଟା ଭିତରେ ଦେଲେ ମୁଁ କରିବି ଆଉ ଆଜ୍ଞା ବାସି କ୍ଷୀର ଦେବେନି ଆଚ୍ଛା ହଁ ହଁ ତ ମୋତେ ପୂଜା ପାଇଁ ଦରକାର ତ ମୁଁ ସେଇ କଥା କହୁଥିଲି ଆଉ ଭଲ କ୍ଷୀର ମୋତେ ଦେବେ ଗୋଟେ ଲିଟରକୁ ଘରେ ଘରେ ଆୟୋଜନ ହଁ ତ ଆମର ଅଛି ଆଜି ହେଲା କେତେ ଚଉଦ ଜାନୁଆରୀ ମୋର ଅଛି ଷୋହଳ ତାରିଖରେ ଆଉ ହଁ ଆଉ ତ ଦୁଇ ଦିନ ମଝିରେ ଗ୍ୟାପ୍ ଆଉ ପନ୍ଦର ଗୋଟେ ଦିନ ଗ୍ୟାପ୍ ରହୁଛି ତ ପରଦିନ ତ ମୋର ଆଡ଼ଭାନ୍ସ ଆପଣ ଦିଅନ୍ତୁ ମୁଁ ଭଲ ଦେଖିକି ଦେବି ଆଉ ଆପଣ ସତରେ ପାଣି ମିଶାଇକି ଦେଇଥିବେ ଆଜ୍ଞା ହଁ ହଉ ଭଲ କ୍ଷୀର ଦେବେ ମୋତେ ମୁଁ ସେଇ ହିସାବରେ ଆପଣଙ୍କୁ ପଇସା ଦେବି ଶୁଣନ୍ତୁ ଭଲ ମାନେ ମୁଁ ଭଲ ପଇସା ଦେବି ହେଲେ ମୋତେ ପିଓର୍ କ୍ଷୀର ଦରକାର